ଆମର ପାରମ୍ପରିକ ଖେଳ ହେଉଛି ଲୁଡ଼ୁ ତାସ୍ ଗୁଚୀ ଦାଣ୍ଡୁ ତା'ପରେ ଆମର ହେଉଛି କବାଡ଼ି ଆଉ ଯେଉଁ ଆମର କ'ଣ ସେଇଟା କହୁଛନ୍ତି ତାକୁ ଯେଉଁ ଗୁଲ୍ ରେ ମାରନ୍ତି କାଚ କଉଡ଼ି କଉଡ଼ି ଖେଳ ଆଉ ଆମେ ହେଉଛି ଗାଁ ରାସ୍ତାରେ ପୁଚି ଦାଣ୍ଡିଟା ବହୁତ୍ ଖେଳିଛୁ ଗୋଲି ଖେଳ ବି ବହୁତ ଖେଳିଛୁ ଗୋଲି ଖେଳଟା ବହୁତ୍ ମଜା ଲାଗେ ଖେଳିବା ପାଇଁ ଆଉ କବାଡ଼ିଟା ବି ଭଲ ମଜା ଲାଗେ ତାସ୍ ଖେଳିବାକୁ ବି ସେମତି ଆମେ ପାଞ୍ଚ ଛଅ ଜଣ ବସିକି ତାସ୍ ଖେଳୁ ଆଉ କ୍ୟାରମ୍ ବି ଚାରି ଜଣ ଖଣ୍ଡେ ଆମେ ବସିକି ଆମେ ଚାରି ଜଣ ସାଙ୍ଗ ହେଇକରି କ୍ୟାରମ୍ ଖେଳୁ କ୍ୟାରମ୍ଟା ବି ବହୁତ୍ ମଜା ଆସେ ଖେଳିବା ପାଇଁ ଆଉ ଲୁଡ଼ୁ ପାଲିଟା ବି ସେମିତି ଚାରିଜଣ ମିଶିକି ଖେଳିବାକୁ ଭଲ ଲାଗେ ଜଣେ ଭଲ ଲାଗିବନି ନା ଚାରିଜଣ ମିଶିକି ଭଲ ଲାଗେ ଖେଳିବାକୁ ଏମିତି କମ୍ପିଟିସନ୍ ଚାଲେ ଚାରିଜଣଙ୍କ ଭିତରେ ସମସ୍ତେ ଏଇ ଏଇ ଏହିଭଳିଆ ପାରମ୍ପରିକ ଖେଳ ସବୁ ଆମର ଏହିସବୁ ହେଉଛି ପାରମ୍ପରିକ ଖେଳ ଆଉ କବାଡ଼ି ଟା ବି ବହୁତ୍ ମଜା ଲାଗେ ଖେଳିବା ପାଇଁ କବାଡ଼ିରେ ତାଙ୍କର ଛ'ଅ ଜଣ ହେଲେ ଆମର ଛ'ଅ ଜଣ ସମସ୍ତେ ମିଶିକି କବାଡ଼ିରେ ସେ ତାକୁ କେମିତି ମିଶିକି ମାନେ ମିଶିକି ହରେଇ ପାରିବ ସେଇଟା ହେଉଛି ଖେଳିବା ପାଇଁ